ହେଲୋ ହଁ ସାର୍ ନମସ୍କାର ଏ ମୁଁ ଫୋନ୍ କରିଥିଲି ଯେ ମତେ ମାସେ ହେଲା ତ ଜ୍ୱର ଛାଡ଼ୁନି ମୁଁ ଏମିତି ଏଇ ଗାଁ ଇଏରେ ଥିଲା ଗୋଟେ ମେଡ଼ିସିନ୍ ଇଏ ଷ୍ଟୋର୍ ମେଡ଼ିସିନ୍ ନେଇ ଖାଉଥିଲି କାଇଁ କିଛି ବି ଜଣା ପଡ଼ୁନି ଦେହଟା ବି ଭଲ ହେଉନି ଦିନକୁ ଦିନ ଅଧିକ ହେଉଛି ମୁଁ ଆପଣଙ୍କ ପାଖକୁ ସେଥିପାଇଁ ଫୋନ୍ କରିଥିଲି ଆଉ ଆଜ୍ଞା ମୋ ଘର ଭାଗଦେଇପୁର

ମାସେ ହେଲା ତ ଜ୍ୱର ଛାଡ଼ୁନି ଅଧିକ ହେଉଛି ମାନେ କମୁନି

ଆଜ୍ଞା

ନାଇଁ ତ ଜ୍ୱର ତ ହେଉଛି ଥଣ୍ଡା ତ ଛାଡ଼ୁନି କାଶ ବି ସେମିତି ହେଉଛି

ମେଡ଼ିସିନ୍ ତ ଖାଉଛି ମେଡ଼ିସିନ୍ରେ କମୁନି ଆସି ମାସେ ହେଲାଣି ଆଜ୍ଞା ହଁ ସାର ସେଇ ଗାଁରେ ଏମିତି ମେଡ଼ିସିନ ଦୋକାନ ଥିଲା ସେଠୁ ଆଣି ଖାଉଥିଲି ପ୍ରାଇଭେଟ୍ଲି ହେଲେ କମୁନି ଆଉ ମୁଁ ସେଥିପାଇଁ ମୁଁ କହିଲି କେନ୍ଦ୍ରାପଡ଼ାକୁ ଫୋନ୍ କଲି ସାର୍ଙ୍କ ପାଖକୁ ନାଇଁ ନା ଜ୍ୱର ତ ମାପି ନ ଥିଲି ସେ ମେଡ଼ିସିନ୍ ଦେଇଥିଲେ କହିଲେ ଖାଇଲେ କମିଯିବ ବୋଲିକା ଖାଇଲେ ଜ୍ୱର କମୁନି ଅଧିକ ହେଉଛି ହେଲେ କମୁନି

ହଉ ସାର୍ ରହିଲି ଆଜ୍ଞା ନମସ୍କାର